ଆମେ ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଛୁ ଯେହେତୁ ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଛୁ ମୟୂରଭଞ୍ଜର ଉନ୍ନତିକରଣ ପାଇଁ କିଛି ରାଜନୈତିକ ଦଳ କିଛି ସମାଜସେବୀ କିଛି ଏନ ଜି ଓ ଏବଂ କିଛି ସଂଗଠନ ମୟୂରଭଞ୍ଜ ଜିଲ୍ଲାକୁ ମୟୂରଭଞ୍ଜ ଜିଲ୍ଲାର ପରିବର୍ତ୍ତନ ଉନ୍ନତିକରଣ କରିବା ପାଇଁ ବହୁତ ଆଗ୍ରହୀ ଅଛନ୍ତି ସେଥିମଧ୍ୟରୁ ଭଞ୍ଜସେନା ଏମାନଙ୍କଠୁ ଅନ୍ୟତମ ଭଞ୍ଜସେନା ଏହା ଗୋଟିଏ ଦଳ ଯିଏକି ମୟୂରଭଞ୍ଜ ଜିଲ୍ଲାର ଉନ୍ନତିକରଣ ପାଇଁ ବହୁତ ଆଗ୍ରହୀ ଅଟନ୍ତି ଚେଷ୍ଟା ଚଳେଇଛନ୍ତି ଯେ ଶିମିଳିପାଳ ଲୁଲୁଙ୍ଗ ବରେଇପାଣି ଏସବୁକୁ କିପରି ଭାବରେ ଉନ୍ନତିକରଣ କରାଯାଇପାରେ ଶିମିଳିପାଳରେ ଶିମିଳିପାଳ ଯିଏକି ବିଶ୍ୱର ବ୍ୟାଘ୍ର ସଂରକ୍ଷଣ ପାଇଁ ପ୍ରସିଦ୍ଧ ଏଥିରେ